ଏକ ପାଞ୍ଚ ଦୁଇ ହଜାର ସତର ଚାରି ତିନି ଦୁଇ ହଜାର ଉଣେଇଶ ଛଅ ଚାରି ଦୁଇ ହଜାର ବାଇଶ ଦଶ ଏଗାର ଦୁଇ ହଜାର ତେଇଶ ନଅ ଦୁଇ ଦୁଇ ହଜାର ଚବିଶ